ହଁ କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ

ରାଜସ୍ଥାନରେ ରାଜମା ଚାଉଳ ଅଛି ବହୁତ ଜାଗା ରାଜସ୍ଥାନରେ ନିଶ୍ଚିତ ନିଶ୍ଚିତ ହଁ ମନ୍ଦିର ଅଛି ଟୁରିଷ୍ଟ୍ ଜାଗା ଅଛି ହୁଁ ହୁଁ ହୁଁ ଖାଇବା ଅଛି ଇଏ ଅଛି ହଁ ସବୁ ଜିନିଷରେ ଆମେ ଗାଇଡ୍ ଗାଇଡ୍ କରିବୁ ହଁ ଆମେ ଗାଇଡ୍ କରିବୁ ହୁଁ ହୁଁ ଆପଣ କୋଉ ଜାଗାରୁ ଆସିଛନ୍ତି ଆଜ୍ଞା ଠିକ ଅଛି

ହୁଁ ନିହାତି ନିହାତି ଆମର ଆମର ଇଆଡ଼ର ମାନେ ରାଜସ୍ଥାନର ଯେମିତି ଇଏଟା ଓଡ଼ିଶା ଭିତରେ ସେଇଟା ଗୋଟେ ଅଲଗା ଇଏ ରହିବ ନା ହୁଁ ହୁଁ ହୁଁ ନିହାତି ହଁ ହଁ ହଁ

ହଁ ନୂଆ ନୂଆ ଜିନିଷ ଦେଖିବ ନୂଆ ନୂଆ ଇଏ କରିବ ରାଜସ୍ଥାନର ସବୁ ଜିନିଷ ଯାହା ହେଲେ ବି ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟ ଇଏ ହେଲେ ନାନାପ୍ରକାର ସବୁ ଚେଜିଙ୍ଗ୍ଟା ସବୁ ଇଏ ହୁଏ ନା ବଜାର ଏଇଠିର ଦରଦାମ ସବୁକିଛି ଅଲଗା ଇଏ ଟିକେ ରହେ ରହିବ ଯାହା ହେଲେ ବି ହୁଁ ହୁଁ ହୁଁ ଦିଅନ୍ତି ହଁ ହଁ ହୁଁ ହୁଁ ହୁଁ ହୁଁ ହଁ ଆଜ୍ଞା ଅଛି